ହ୍ୟାଲୋ ଆଜ୍ଞା ଆପଣ କିଏ କହୁଛନ୍ତି ନମସ୍କାର ଆଜ୍ଞା

ଆପଣ କଲ୍ ଆପଣଙ୍କ ବୟସ ଟ୍ୱେଣ୍ଟି ଫୋର୍ ଇୟର୍ସ୍ ଆପଣ ବାଏ ପ୍ରୋଫେସନ୍ କ'ଣ କରନ୍ତି କ'ଣ କରନ୍ତି ପ୍ରୋଫେସନ୍ କ'ଣ ଆପଣଙ୍କର ଏହି ସମସ୍ୟା କେତେ ଦିନ ହେଲାଣି ଆପଣଙ୍କର ପେଟ ସମସ୍ୟା କେତେ ଦିନ ହେଲାଣି ଆପଣ ଅନୁଭବ କରୁଛନ୍ତି ଦୁଇ ତିନି ସପ୍ତାହ ହେଲାଣି ଆଉ ଆ ପାଇଁ ଚିକିତ୍ସା କ'ଣ ଆପଣ ଇଏ କରିଛନ୍ତି ଆପଣେଇଛନ୍ତି ଆଜ୍ଞା ଏଇଠି ହିଁ ଆପଣ ଭୁଲ କରୁଛନ୍ତି ଯେ ଆପଣ ପ୍ରଥମେ ଏହି ରୋଗର କାରଣଟା ଇଏ କରିବାଟା ଉଚିତ୍ କ'ଣ ପାଇଁ ଆପଣଙ୍କର ଏଇଟା ଇଏ ହେଉଛି ପେଟ ସମସ୍ୟା ଇଏ ହେଉଛି ସେଥିପାଇଁ ଆପଣ ଗୋଟେ ଡକ୍ଟର୍ ବା ବିଶେଷଜ୍ଞ ସହିତ ଆରମ୍ଭରୁ ହିଁ ଦେଖେଇ କିରି ଏମିତି କ୍ୱାକ୍ ବା ମେଡ଼ିସିନ୍ ଦୋକାନୀ ଯେଉଁମାନଙ୍କଠୁ ଆପଣ ଆଣିକିରି ରୋଗଟାକୁ ବଢ଼େଇ ଦେଲା ପରି ଇଏ କରିବାଟା ଉଚିତ୍ ନୁହେଁ ପ୍ରଥମ କଥା ମୁଁ ଆଜ୍ ଏ ଡକ୍ଟର୍ ମୁଁ ଏଇ ଜିନିଷ ଗେସ୍ କରୁଛି ପ୍ରୋଗ୍ରେସ୍ କରୁଛି ହୁଏ ତ ଆପଣଙ୍କର ଫୁଡ଼୍ ପଏଜନ୍ ହେଇ ଥାଇପାରେ ଖାଦ୍ୟ ବିଷାକ୍ତ ଦୂଷିତ ଖାଦ୍ୟ ଦୂଷିତ ପାଣି କଣ୍ଟାମିନେଟେଡ଼୍ ଫୁଡ଼୍ ଦୂଷିତ ଖାଦ୍ୟ ଦୂଷିତ ପାଣି ଆପଣଙ୍କ ପେଟ ରୋଗ ପେଟ ସମସ୍ୟାର କାରଣ ହେଇପାରେ ନଚେତ୍ ଅଦର୍ କିଛି ଯଦି ରିଜିନ୍ ଥିବ କାରଣ ଥିବ ଯେଉଁଟାକି ସ୍ପଷ୍ଟ ହେବ ଆମେ ଅଲଟ୍ରାସାଉଣ୍ଡ୍ କଲେ ଅଲଟ୍ରାସାଉଣ୍ଡ୍ କଲେ ଆପଣ ଏଇଗୁଡ଼ାକ ଜାଣିବେ କ୍ଲିଅର୍ କଟ୍ ତା ପୂର୍ବରୁ କହୁ ନାହାଁନ୍ତି କୁହନ୍ତୁ ଆଜ୍ଞା ଆମର ମେଡ଼ିକାଲରେ ଜଣେ ସର୍ଭିସ୍ ଆଜ୍ଞା ଡକ୍ଟରଙ୍କର କରୁଛନ୍ତି ନିଶ୍ଚିନ୍ତ ନିଶ୍ଚିନ୍ତ ମ୍ୟାଡାମ୍ ପରିଷ୍କାର ପରିଚ୍ଛନ୍ନ ମ୍ୟାଡମ୍ ଆଜ୍ଞା ନର୍ସମାନଙ୍କର ମଧ୍ୟ ଉପସ୍ଥିତି ସର୍ବଦା ରହୁଛି ଆଜ୍ଞା ଆଜ୍ଞା ମ୍ୟାଡ଼ମ୍ ଠିକ୍ ଅଛି ଖାଇବା ପିଇବାର ମଧ୍ୟ ବ୍ୟବସ୍ଥା ଅଛି ପରିଷ୍କାର ପରିଚ୍ଛନ୍ନତା ଉପରେ ମଧ୍ୟ ଆପଣଙ୍କ ମନରେ କୌଣସି ଆସିବନି ଆପଣ କାଲି ଆପଣ ଆସି ପହଞ୍ଚନ୍ତୁ ହେଲା ନାମ ପଞ୍ଜୀକରଣ କରନ୍ତୁ ଆଡ଼ମିଟ୍ ହୁଅନ୍ତୁ ଆଉ ମ୍ୟାଡ଼ମ୍ ଆପଣଙ୍କୁ ତିନି ତିନି ଥର ମ୍ୟାଡ଼ମ୍ ସକାଳେ ବ୍ରେକଫାଷ୍ଟ୍ ଖରାବେଳେ ଲଞ୍ଚ ଆଉ ରାତିରେ ଆପଣଙ୍କୁ ଡିନର୍ ଆଭେଲେବଲ୍ ହେବ ଆପଣଙ୍କର ମ୍ୟାଡ଼ମ୍ ସ୍ୱାସ୍ଥ୍ୟ କାର୍ଡ଼୍ ଥିଲା ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ କାର୍ଡ଼୍ ଯଦି ଅଛି ତା'ର ବ୍ୟବହାର ମଧ୍ୟ ତା'ର ଉପଯୋଗିତା ଆପଣ କରିପାରିବେ ଆମ ଚିକିତ୍ସାଳୟରେ ବି ଏସ କେ ୱାଇ କାର୍ଡ଼୍ ଯେଉଁଟା ଅଛି ତା'କୁ ଆକ୍ସେପ୍ଟ୍ କରାଯାଉଛି ତେଣୁ ଆପଣ ବି ଏସ କେ ୱାଇ କାର୍ଡ଼ରେ ଆସିଲେ ମଧ୍ୟ ଆପଣ ଉପକୃତ ଏବେ ହେଇପାରିବେ ଖର୍ଚ୍ଚ ଆପଣଙ୍କର ବିଶେଷ ହେବ ନାହିଁ ବିଏସକେୱାଇର ଲାଭ ଆପଣ ଉଠାଇପାରିବେ ମ୍ୟାଡ଼ମ୍ ଆପଣଙ୍କୁ ସାତ୍ତ୍ୱିକ ଖାଦ୍ୟ ହସ୍ପିଟାଲରେ ଆପଣଙ୍କୁ ଆଭେଲେବଲ୍ ହେବ ସେଭେନ୍ ଡେଜ୍ ଆପଣଙ୍କୁ ପିଓର୍ ଭେଜ୍ ଫୁଡ଼୍ ଆଭେଲେବେଲ୍ ହେବ ମ୍ୟାଡମ୍ ଆପଣ ସେଥିପାଇଁ ବ୍ୟସ୍ତ ହୁଅନ୍ତୁନି ଆପଣ ବି ଏସ କେ ୱାଇ କାର୍ଡ଼୍ ଯେହେତୁ ବି ଏସ କେ ୱାଇ କାର୍ଡ଼ରେ ଆପଣ ଅଛନ୍ତି ତେଣୁ ଆଉ ଆମ ଇନ୍ସଟିଚ୍ୟୁସନ୍ ଆମ ଚିକିତ୍ସାଳୟ ବି ଏସ କେ ୱାଇ କାର୍ଡ଼କୁ ଆକ୍ସେପ୍ଟ୍ କରୁଛି ତେଣୁ ଆପଣ ବି ଏସ କେ ୱାଇ କାର୍ଡ଼୍ ସହିତ ଆସିଲେ ଆପଣଙ୍କୁ ଏତେଟା ଖର୍ଚ୍ଚ ଆଉ ବିଶେଷ କରିବାକୁ ପଡ଼ିବ ନାହିଁ ନିଶ୍ଚିନ୍ତ ମ୍ୟାଡ଼ମ୍ ନିଶ୍ଚିନ୍ତ ଆଜ୍ଞା ଆପଣ ଆସନ୍ତୁ ମ୍ୟାଡ଼ମ୍

ନମସ୍କାର